ମୁଁ ଦେଖିଥିଲି ସବୁଠାରୁ ବିରଳ ପକ୍ଷୀ ଗୋଟିଏ ହେଉଛି ଶାଗୁଣା ଯାହାର ଓଜନ ଦଶ କିଲୋରୁ କୋଡ଼ିଏ କିଲୋ ପର୍ଯ୍ୟନ୍ତ ହେବ ସେ ପକ୍ଷୀଟି ଥିବା ଦ୍ୱାରା ଆମର ବହୁତ ଉପକାରରେ ମଧ୍ୟ ଆସେ ବହୁତ ଅପକାର ମଧ୍ୟ ଆସେ ଉପକାର ଜିନିଷଟା ହେଲା ସେ ପକ୍ଷୀ ଥିବା ଦ୍ୱାରା ଆମ ଗାଈଗୋରୁ ଯେଉଁ ସବୁ ମରିଯାଆନ୍ତି ତାଙ୍କ ମାଂସ ଖୁବ କମ୍ ସମୟ ଭିତରେ ସେମାନେ ସବୁ ଖାଇଯାଆନ୍ତି ସେମାନେ ସବୁବେଳେ ଦଳବଦ୍ଧ ହୋଇକି ରହନ୍ତି ଗୋଟିଏ ଯଦି କୁଆଡ଼େ ଗଲା ତାହେଲେ ଅନ୍ୟମାନେ ତା ପଛେ ପଛେ ସମସ୍ତେ ପଳାଇବେ ସେଇ ପକ୍ଷୀ ନ ଥିବା ଦ୍ୱାରା ବର୍ତ୍ତମାନ ଆମର ବହୁତ କ୍ଷତି ହେଉଛି ଗାଈଗୋରୁ ସବୁ ଯେଉଁ ମରିଯାଉଛନ୍ତି ତା'କୁ ଆମେ କ'ଣ କରୁଛୁ ନ ପୋତିକି ତାକୁ ବାହାରେ ସବୁ ଫୋପାଡ଼ି ଦେଉଛୁ ଫୋପାଡ଼ିଦେବା ଦ୍ୱାରା ବହୁତ ଦୁର୍ଗନ୍ଧ ହେଉଛି ତେଣୁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି ତେଣୁ ସେ ପକ୍ଷୀଟି ଆମର ଏଭଳି ଉପକାର କରେ ତା' ଦ୍ୱାରା କହିବା ବଡ଼ ବିରଳ